ଇଣ୍ଡିଆନ୍ ଆଇଡ଼ଲ୍ ଭଲି ମ୍ୟୁଜିକ୍ ରିଆଲିଟି ଶୋ ମୋତେ ଦେଖ୍ବାର୍କେ ବହୁତ୍ ପସନ୍ଦ ଲାଗ୍ସି ବହୁତି ରିଆଲିଟି ଶୋ ଦେଖ୍ସି ଯେନ୍ତାକି ସାରେଗାମାପା ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ଇଣ୍ଡିଆନ୍ ଆଇଡ଼ଲ୍ ବହୁତ୍ କିଛି ଦେଖ୍ବାରକେ ପସନ୍ଦ କର୍ସି ଆରୁ ମୋର୍ ସାରେଗାମାପାଆରେ ସାରେଗାମାପାରେ ଅଂଶଗ୍ରହଣ ଯେନ୍ କରିଥିଲେ ନିସ୍ଥା ମୋତେ ବହୁତ୍ ବଢ଼ିଆଁ ଲାଗ୍ସି ତାକର୍ ପର୍ଫର୍ମାନ୍ସ ମୋତେ ବହୁତ୍ ଭଲ୍ ଲାଗ୍ସି ଆର୍ ତାଙ୍କର୍ ଗୀତ୍କେ ମୋତେ ବହୁତ୍ ବଢ଼ିଆଁ ଲାଗ୍ସି ତାମାନେ ଯେନ୍ ଗୀତ୍ ଗାଇସନ୍ ତାକର୍ ଶୈଲୀ ତାକର୍ ସବୁକିଛି ତାକର୍ ଭଏସ୍ ବିଲ୍ ମୋତେ ବହୁତ୍ ପସନ୍ଦ୍ ଲାଗ୍ସି